ଦୋକାନ୍ଟେ ଆମେ ଦେଇଛୁ ଫେନ୍ସି ଦୋକାନ ଡ୍ରେସ୍ ସାର୍ଟ ଏନ୍ତା ଦୋକାନ୍ ଦେଇଛୁ ଯେ ଏନ୍ତା ସାର୍ଟ୍ ହୋଲ୍ସେଲ୍ କମ୍ ଦାମ୍କେ ନିଜେ ବିିକେ ବହୁତ ଦାମ୍ ଦେଇ ଅଲଗା ଯେ ବହୁତ ଟଙ୍କା ନେସନ୍ ତା'ର୍ ଲାଗି ଏ ହୋଟେଲ୍ କରି ଯମା ଫେନ୍ସି ଷ୍ଟୋର ଯେନ୍ଟାକି ଆନ୍ସୁଁ ତେନୁ ଏନ୍ତା ହୋଲ୍ସେଲ୍ ନେସନ୍ତା କମ୍ ଟଙ୍କା ଆସ ବହୁତ ଟଙ୍କା ନେସନ୍ ସେଣ୍ଟ ସେଣ୍ଟ ଅଲତା ଏନ୍ତା ମୁଦି ମୁଦା ବହୁତ ବିକ୍ସୁଁ ଆର୍ ସାର୍ଟ ପାଇଁ ଟିକେ ଏନ୍ତା ଜିନ୍ସ ସାର୍ଟ ଟି ସାର୍ଟ ଏନ୍ତା ବୋଲେ ସବୁ ଏନ୍ତା ଆନ୍ସୁନ୍ ଆ ସମଲପୁରୀ ଶାଢ଼ୀ କଟନ୍ ସିଫନ୍ ଏନ୍ତା ନିଉ ବିକ୍ସୁଁ ଆର୍ ଏନ୍ତା ବଜାର୍ ବଜାର୍ର ନେଇସୁଁ ବଜାର୍ ନେଲେ ଟିକେ ବହୁତ ଟିକେ ଦାମ୍ ଟିକେ ବିକ୍ସୁଁ ତ ଦୋକାନ ଆଜି ଯେନ୍ତାା କି ବହୁତ ଏନ୍ତା ବିକ୍ସୁଁ ବହୁତ ପାଞ୍ଚ ଚାର୍ ପାଞ୍ଚ ଯେନ୍ଟା ତିନିଶହ ଟଣ ଚାରିଶହ ସାଢ଼େ ଚାରିଶହ ଭିତରେ ବିକ୍ସୁଁ ଆଉ ଯେନ୍ଟାକି ହେଇ ଭକାରେ ହେନ୍ତା ବସନ୍ ଯେ ଦୋକାନୀ ବିକନ୍ ତିିଶହ ତିନ୍ ଶହ ସାଢ଼େ ତିନ୍ ଶହ ବିକ୍ସୁଁ ଡାଲି ଦେଢ଼ଶହ ଦୁଇଶହ ଜାଣିଛୁଁ ତ ବହୁତ ସାରନ୍ଦ ବିକ୍ସୁଁ ବହୁତ ଠାଙ୍ଗଲିନେ ବହୁତ ଠାଙ୍ଗ ବହୁତ ଆହୁୁଫା ଯେନ୍ତା ବେପାର କରିନି ଯେନ୍ତା ବୁ଼ଅନି ତାପରେ ଦୁଇ ନମ୍ବର ଯେନ୍ତା ଏନ୍ତା କରିଲେ ବହୁତ ସଫଳତା ହେଇ ଯେ ବହୁତ ଟଙ୍କା ଅନୁମିତି ହେଲାନ ହ ହେଥିର୍ ପଇସାକୁ ବହୁତ ବନିଚୁ ତଳେ ଏନ୍ତା କାମ ମତେ ଭଲ ଲାଗେ ଏ ସେଷ୍ଟ ଏନ୍ତା ଶାଢ଼ୀ ଶାଢ଼ୀର ଯେନ୍ତାକି ବହୁତ ଟଙ୍କା ପାଞ୍ଚ ହଜାର ଛଅହଜାର ଟଙ୍କାରା ଶାଢ଼ୀ ବି ବନେଇ କରିରି ଆମେ ଲ ବିକ୍ସୁ ବହୁତ ଆନ୍ସି ବିଲ ଭଲ ଲାଗି ଯେନ୍ତା ଶାଢ଼ୀଟା ଦୋକାନରେ ଦେଇଚେ ଯେନ୍ତାକି ଶାଢ଼ୀ ଦୋକାନ ଅଲଗା ଆଉ ଜିନ୍ସ ଜିସ୍ ଯେନ୍ତା ବିକ୍ସନ୍ ଟାନ୍ ଅଲଗା ସେତିର୍ ହେନ୍ତା ବିକୁଚେ ଭଲ୍ ଲାଗ୍ସି ବୋଲିକରି ଆଉ ଆଗ୍କେ ହେନ୍ତା ବିକିଦେଲି ଯିମେ ଆଉ ହେନ୍ତା ବିିକିନି ବିକି ବିକି ହେନ୍ତା ବହୁତ ଆଗ୍କେ ଯିବାର୍ ଅଛି